ମୋ' ସ୍ୱାମୀ ଆଉ ମୋ' ଦିଅର ଆମର ଦୁଇ ଜଣଙ୍କର ଏକା ବେଳେ ବାହାଘର ହୋଇଥିଲା ଆଉ ଶାଶୁ ଆମର କହିଲେ ଦୁଇ ଜଣ ଯାକର ଏକ ରୋଷେଇ ଆଜି ପାଳି କରିକି କରିବ ଅଲଗା ଅଲଗା କରିବ ଆଉ ଦେଖି କିଏ ଶୀଘ୍ର ରୋଷେଇ କରିକି କେତେ ପ୍ରକାରର କରିକି ଶୀଘ୍ର ସମସ୍ତଙ୍କୁ ଦେଇପାରୁଛି ଏ ମୁଁ ବହୁତ ଶୀଘ୍ର ରୋଷେଇ କରିଥିଲି ଆଉ ଭଲ ଏ ସୁନ୍ଦର ସୁନ୍ଦର ରୋଷେଇ ବି କରିଥିଲି ଆଉ ମୋ'ର ସେଇଥିରେ ଭଲ ହୋଇଥିଲା ସମସ୍ତେ ମୋତେ ପସନ୍ଦ କରିଥିଲେ ସେଇଟା ମୋର ବଡ ଚାଲେଞ୍ଜ ଥିଲା